ହ୍ୟାଲୋ ଆଜ୍ଞା କୁହନ୍ତୁ

ପିଲା ମୋ ଇଏରେ କ୍ୟା ସାଇବର ଇଏରେ ଆସିକି ଫଟୋ ଉଠେଇବେ ନା କଲେଜରେ ଯାଇକି ଫଟୋ ଉଠେଇବାକୁ ପଡ଼ିବ ହଁ କଲେଜ ଆସିଲେ ଆଜ୍ଞା ଶୁଣନ୍ତୁ ଯିବା ଆସିବା ପାଇଁ ତ ସେ ପଇସା ଲାଗିବ ଆପଣଙ୍କର ଷାଠିଏ ଟଙ୍କା ଲେଖା ଆଠଟା ଆଠ କପି ଫଟୋକୁ ଷାଠିଏ ଟଙ୍କା ପଡ଼ିବ

ନା ଶୁଣନ୍ତୁ ଆଜ୍ଞା ଆମେ ସେ ଦୁଇଟା ଫଟୋ ଚାରିଟା ଫଟୋ ତ କାଢ଼ି ପାରିବାନି ଗୋଟେ ପେଜରେ ଆଠଟା ଫଟୋ ଏକା ଆସିବ ସେ ଆଉ ପେଜ୍ ଖରାପ ହେଇଯିବ ନଷ୍ଟ ହେଇଯିବ ଆଠଟାକୁ ମୁଁ ଯାଇକି ଉଠେଇଲେ ଷାଠିଏ ଟଙ୍କା ଲେଖା ଆଜ୍ଞା ମୁଁ ଅଲରେଡ଼ି ଉଠେଇ ସାରିଛି ବହୁତ ଜାଗାରେ ଆଠଟା ଫଟୋ ଗୋଟେ ପିଲାକୁ ଆସିବ

ହଁ ହଁ ସେଇଟା ତ ସତ କଥା କୁହନ୍ତୁ ମୁଁ ତ ଷାଠିଏ ଲେଖା କହିଲି ଆପଣ କୁହନ୍ତୁ ଆପଣଙ୍କର କେତେ ଦେଇପାରିବେ ଆପଣ ହଁ କେତେ ପିଲା କହିଲେ ହଁ ପାଞ୍ଚଶହ ଷାଠିଏ ପାଖାପାଖି ପିଲା ଝିଅ ପୁଅ ମିଶିକି ହଁ ହେଲେ ଶୁଣନ୍ତୁ ଗୋଟେ କାମ କରନ୍ତୁ ଆପଣ ପଞ୍ଚାବନ ଟଙ୍କା ଲେଖା ଦେଇଦିଅନ୍ତୁ

ତିରିଶ ଲେଖା ବୋଲେ ଆଜ୍ଞା ବହୁତ କମ୍ ହେଇଯାଉଛି ଆଜ୍ଞା ଏଇଟା ପୋଷେଇବ କି ଗାଡ଼ି ସେମିତିରେ ମୁଁ ଦୋକାନରେ ବସିକି ପା ଆଠଟା ଫଟୋକୁ ପଚାଶ ଟଙ୍କା ଲେଖା ନେଉଛି ତା'ପରେ ମୁଁ ଯିବି ଆହୁରି ଆପଣଙ୍କ କଲେଜରେ ଯିବି ଏତେ ବାଟ ଯିବି ବୋଲେ ସେଇଠି ମୋତେ ପଚାଶ ଟଙ୍କା ନେଲେ ହଁ ଠିକ ଅଛି ଯେ ହେଲେ ବି ଆପଣ ବେଶି କମ୍ କରିଦେଉଛନ୍ତି ଆଜ୍ଞା ତିରିଶ ଟଙ୍କା ବୋଲେ ହେବକି ସେଇଟା ଆପଣ ସେ ପଚାଶ ପାଞ୍ଚ ଆଜ୍ଞା କରନ୍ତୁ ମୁଁ ଯାଇକି ଫଟୋ କାଢ଼ିଦେବି ଗୋଟେ ଦିନରେ ସରେଇଦେବି ହେଲା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପିଲାଙ୍କୁ ରଖିବା ପ ପଇଁତିରିଶ ଟଙ୍କା ଲେଖା ହେବ ନାହିଁ ଆଜ୍ଞା ସେଇଟା ଦେଖନ୍ତୁ ଆଜ୍ଞା ଟେନସନ ନାହିଁ ଯେ ମେନ କଥା ହେଲା ଆପଣ ଯାହାକୁ ବି ପଚାରିଲେ ତା'ପରେ ମୋ ଫଟୋର ବି ଅଲଗା କ୍ୱାଲିଟି ଅଛି ଭଲ ଫଟୋ ଆସିବ ହେଲା ହଁ ଚାଳିଶ କହିଲେ ଆପଣଙ୍କୁ ସେ ଆସିକି ଫଟୋ କାଢ଼ିଦେବ କଲେଜରେ ଆସିକି ଫଟୋ କାଢ଼ିଦେବ ଚାଳିଶ ଟଙ୍କାରେ

ଯା ହଉ ସେ ତ କରିପାରିବ ଚାଳିଶଟଙ୍କାରେ ହେବ ନାହିଁ ଆଜ୍ଞା ଆପଣ କହିଛନ୍ତି ସିନା ହେବନାହିଁ ଚାଳିଶ ଟଙ୍କାରେ କିଏ ବି ଦେଇପାରିବେନି ହେଲା ନାଇଁ ସେଇଟା ଦେଖନ୍ତୁ ଟେନସନ ନାଇଁ ଯେ ଆପଣ ଯା ଯେଉଁଠି କମ୍ ମିଳିଲା ସେଇଠି କରିବେ ଯେ ଟେନସନ ନାହିଁ କିନ୍ତୁ ମେନ କଥା ହେଲା ଚାଳିଶ ଟଙ୍କାରେ ସେ କେମିତି କରିବ ମୁଁ ତ ସେଇଆ ଭାବୁଛି ଆଜିକାଲି ପେପରର ରେଟ୍ ଶୁଣନ୍ତୁ ତିରିଶ ପାଞ୍ଚ କହିଲେ ତ ସେ ସେ ତା ରେଟ ଏକା ଦିଅନ୍ତୁ ଚାଳିଶ ଟଙ୍କା ଦେଇଦିଅନ୍ତୁ ମୁଁ ଆସିକି ସକାଳୁ ସକାଳୁ କରିଦେବି ହେଲା ଆଉ କିଛି କଥା ନାହିଁ ଫାଇନାଲ ଆଜ୍ଞା ଆଜ୍ଞା ଠିକ ଅଛି ଡନ୍ ଡନ୍